ଇତିହାସ ହେଉଛି ଆମ ଜୀବନର ଅତୀତ କାହାଣୀ ଇତିହାସ ପଢ଼ିବା ଦ୍ୱାରା ଆମେ ଅତୀତର ବିବରଣୀ ବିଷୟରେ ଜାଣିପାରୁ ପ୍ରତ୍ୟେକ ତେଣୁ ପ୍ରତ୍ୟେକ ମନୁଷ୍ୟକୁ ଇତିହାସ ପଢ଼ିବା ଦରକାର ଇତିହାସରୁ ଆମେ ଇତିହାସରୁ ଆମେ କ'ଣ ହଁ ବହୁ ସ୍ଵାଧୀନତା ସଂଗ୍ରାମୀ ଓ ସେମାନେ ଆମ ପାଇଁ କ'ଣ ସବୁ କରି ମୃତ୍ୟୁବରଣ କରିଛନ୍ତି ସେ ବିଷୟରେ ଜାଣିପାରୁ ମୋ ପାଇଁ ଗର୍ବିତ ଐତିହାସିକ ମୁହୂର୍ତ୍ତକୁ ହେଉଛି ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନ କାରଣ ଏହି ଆନ୍ଦୋଳନ ଦ୍ୱାରା ଆମେ ଆମର ସ୍ୱାଧୀନତା ହାସଲ କରିଥିଲୁ ସେହି ଆନ୍ଦୋଳନ ଦ୍ୱାରା ଆମେ ଇଂରେଜମାନଙ୍କ ମୁଖରୁ ମୁକ୍ତ ହୋଇଥିଲୁ ତେଣୁ ଏହା ମୋ ପାଇଁ ଗର୍ବିତ ମୁହର୍ତ୍ତ ଥିଲା ସେହି ଆନ୍ଦୋଳନରେ ଅନେକ ସ୍ୱାଧୀନତା ସଂଗ୍ରାମୀ ଯୋଗ ଦେଇଥିଲେ ସେଇ ଭିତରୁ ମୋର ସମସ୍ତ ସ୍ୱାଧୀନତା ସଂଗ୍ରାମୀ ପସନ୍ଦ ଯେପରିକି ମହାତ୍ମା ଗାନ୍ଧୀ ଜବାହାରଲାଲ ନେହେରୁ ସୁବାଷ ଚନ୍ଦ୍ର ବୋଷ ଲାଲବାହାଦୁର ଶାସ୍ତ୍ରୀ ଏମିତି ଅନେକ ସଂଗ୍ରାମୀ ମୋର ପସନ୍ଦ